ହ୍ୟାଲୋ ଆଜ୍ଞା ମୁଁ ତ ବରା ଦୋକାନ କରେ ବରା ଗୋଟେ ପନ୍ଦର ଟଙ୍କା ଲେଖାଏଁ ଆଜ୍ଞା ଆ କ'ଣ କରିବେ ଆଜ୍ଞା ଦେଖନ୍ତୁ ଆମେ ହେଉଛୁ ଓଡ଼ିଶାର ବେପାରୀ ଆମେ ତ କୁଆଡ଼କୁ ଯାଇପାରୁନୁ ଆଉ ବାକି ଅନ୍ୟମାନେ ମାନେ ପ୍ରତ୍ୟେକ ଘରେ ଘରେ ଦେଖିବେ ଲୋକ ପଳେଇ ଯାଉଛନ୍ତି ଦାଦନ ଖଟିବା ପାଇଁ ଓଡ଼ିଶା ବାହାରକୁ ଆଉ ଏଠି ତ ଲୋକ ନାହାନ୍ତି କେହି ତ ପୁଣି ବାହାରେ ଦୋକାନ କରିକି ଆଁ ହଁ ଆଜ୍ଞା ସେମିତି ବରା ସିଙ୍ଗଡ଼ା ଆଳୁଚପ୍ ସବୁଯାକ ସେମିତି ହଁ ଟିକେ ବଡ଼ ସାଇଜ୍ ଅଛି ଅବଶ୍ୟ କିନ୍ତୁ ପ୍ରଫିଟ୍ ଅଧିକ କ'ଣ ମାର୍କେଟ୍ ରେଟ୍ ମଧ୍ୟ ବଢ଼ିଗଲାଣି ହେଉଛି କିନ୍ତୁ ଅଧିକଟା ନୁହେଁ ହଁ ଟିକେ ହେଉଛିି କିନ୍ତୁ କଥା ହେଉଛି ମାର୍କେଟ୍ ରେଟ୍ରେ ତେଲ ବେସନ ମଇଦା ସବୁ ଜିନିଷ ରେଟ୍ ଆଳୁ କେଉଁପଟେ ଆପଣଙ୍କର ଆଁ ସାତ ଟଙ୍କା ଲେଖାଏଁ ହଁ ଆଜ୍ଞା ସାତ ଟଙ୍କା ଲେଖାଏଁ ହେଇଥିବ ଜିନିଷର କ୍ଵାଲିଟି ହଁ ଆଉ ଆପଣ ଜିନିଷଟା ପ୍ରଥମେ ହଁ ଆମେ ତରକାରୀ ଦେଉଛୁ ମଟର ଆଳୁ ତରକାରୀ ଦେଉଛୁ ଚଟନି ଦେଉଛୁ ଆଉ ସସ୍ ମଧ୍ୟ ଦେଉଛୁ କିନ୍ତୁ କଥା ହେଉଛି ଆପଣ ଖାଇକି ଦେଖନ୍ତୁ ଜିନିଷର କ୍ଵାଲିଟି ଆଉ ସାଇଜ୍ ଜିନିଷଟାର କେତେ ବଡ଼ ସାଇଜ୍ ଅଛି ପନ୍ଦର ଟଙ୍କା ଲେଖାଏଁ କହିଲେ ଆଉ ସେ ସ୍ୱାଦଟା କେମିତି ଅଛି ଆପଣ ଦେଖ ହଁ ହଁ ହଁ ହଁ ଆଜ୍ଞା ମୁଁ ସେୟା ହିଁ ଭାବୁଥିଲି ସେଇପଟେ ଯାଇକି ଆମେ ଯଦି ଏଇ ପ୍ରକାରର ଦୋକାନ ଟିକେ କରିବା ଆପଣଙ୍କର ଯଦି ସେଠିକି ଚିନ୍ହା ଜଣା ଅଛନ୍ତି ମୋତେ ସବୁପ୍ରକାର ହଁ ସାହାଯ୍ୟ କରିବେ ତା'ହେଲେ ମୁଁ ଯାଇକି ସେଠି ଦୋକାନ କଲେ ଯାହା ହବ ଆପଣ ବି ଉପକୃତ ହେବେ ମୁଁ ମଧ୍ୟ ଉପକୃତ ହେବି ବୁଝିପାରିଲେ ହଉ ଆଜ୍ଞା ହଁ ହଁ କିନ୍ତୁ ପ୍ରଥମେ ଟିକେ ଆମର ଜିନିଷଟା ନେଇକି ଦେଖନ୍ତୁ କେମିତି ଅଛି ଜିନିଷଟା ହଉ ଆଜ୍ଞା